ଆମ ଗ୍ରାମରେ କୌଣସି ପାଣିର ସୁବିଧା ନଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହାଦ୍ୱାରା ଲୋକମାନେ ଠିକ ଭାବରେ ଚାଷବାସ କରିପାରୁନାହାନ୍ତି କି କିମ୍ବା ସ୍କୁଲ୍ କଲେଜ୍ର ମଧ୍ୟ ସୁବିଧା ନାହିଁ ରାସ୍ତାଘାଟର ମଧ୍ୟ ସୁବିଧା ନାହିଁ ଯାହାଦ୍ୱାରା ଛୁଆମାନେ ସ୍କୁଲ୍ କଲେଜ୍ ଠିକ୍ସେ ଯାଇପାରୁନାହାନ୍ତି କଲେଜ୍ ମଧ୍ୟ ପାଖରେ ସୁବିଧା ନଥିବାରୁ ଛୁଆମାନଙ୍କୁ ସେହୁଳ ସତର କିଲୋମିଟର ସାଇକେଲ୍ରେ ଯିବାପାଇଁ ପଡ଼ୁଛି ଯାହାଦ୍ୱାରା କିଛି ପିଲା ଟେନ୍ଥ ପରେ କଲେଜ୍ ଯାଇପାରୁନାହାନ୍ତି ଆର୍ଥିକର ମଧ୍ୟ ଅଭାବ ଥିବାରୁ ସେମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତତର ହୋଇପାରୁନାହାନ୍ତି ଯାହା ଯାହାଦ୍ୱାରା